ଆମ ଘରେ ଆମେ ଏସି ଟିଭି ଏବଂ ଇଣ୍ଡକ୍ସନ ଚୁଲା ବ୍ୟବହାର କରୁଛୁ ଏସି ଆମେ ଗତବର୍ଷ କିଣିଛୁ କାରଣ ଗତ ବର୍ଷ ଏତେ ଖରା ହେଲା ଯେ ଆମେ ଘରେ ରହିପାରିଲୁ ନାହିଁ ତେଣୁ ଥଣ୍ଡାରେ ଶୋଇବା ପାଇଁ ଏସି କିଣିଲୁ ଟିଭି ଆମ ପ୍ରାୟ ଦଶ ବର୍ଷ ହେବ କିଣି ସାରିଲୁଣି ଟିଭି ଏଥିପାଇଁ କିଣିଲୁ ଯେ ଯେଉଁ ସମୟତକ ଆମର କାମ ନାହିଁ ସେହି ସମୟତକ ଆମେ ଘରେ ବସି ମନୋରଞ୍ଜନ କରି ପାରିବୁ ଆଉ ଇଣ୍ଡକ୍ସନ ଚୁଲା ତ ଆମେ ତିନି ବର୍ଷ ହେବ କିଣି ସାରିଲୁଣି ଏସବୁ ସାମଗ୍ରୀ ଆମେ ବ୍ୟବହାର କରୁଛୁ ଆଉ ଆଜି ବି କରିଛୁ